ହଁ ମୋ ପାଖରେ ବିଶେଷ ପ୍ରତିଭା ଦକ୍ଷତା ଅଛି ସେଥିମଧ୍ୟରୁ ସିଲେଇ ହେଉଛି ଅନ୍ୟତମ ମୁଁ ନିଜେ ସିଲେଇ କରି ନିଜର ପେଟ ଭରଣପୋଷଣ କରେ ଅନ୍ୟକୁ ସିଲେଇ ଶିଖାଇ ପାରୁଛି ଏବଂ ସିଏ ମଧ୍ୟ ସିଲେଇ କରେ ତା ପରିବାରକୁ ସିଏ ଚଳାଇପାରୁଛି